ଆଜିକାଲି ଭାଇଭାଇ ଭିତରେ ବହୁତ ପ୍ରକାର ଗଣ୍ଡଗୋଳ ହେଉଛି ଯେମିତି ଘରମାନଙ୍କରେ ଗଣ୍ଡଗୋଳ ହେଉଛି ଭାଇଭାଇ ଭିତରେ ସେପରି ନାଗରିକମାନେ କିମତି ସୁରକ୍ଷା ପାଇବେ ନାଗରିକମାନେ ମଧ୍ୟ ବହୁତ ଅସୁବିଧାରେ ରହିଛନ୍ତି କେହି ଶାନ୍ତିଶୃଙ୍ଖଳାରେ ରହିନାହାନ୍ତି ସମସ୍ତେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ଏ କେହି ଭଲରେ ରହୁନାହାଁନ୍ତି ମାରପିଟ ଗଣ୍ଡଗୋଳ ବିଭିନ୍ନ ପ୍ରକାରର ଏହିସବୁ ହଣାକଟା ଚାଲିଛି କେହି ବ ଏହି ଦେଶରେ ବହୁତ ପ୍ରକାରର ଅପରାଧ ବଢ଼ି ଚାଲିଛି ଦିନରେ ମଧ୍ୟ ହତ୍ୟା କରାଯାଉଛି ଏ କେହି ଶାନ୍ତିଶୃଙ୍ଖଳାରେ ରହୁନାହାଁନ୍ତି କେ ଯଦି କେଉଁ କେଉଁ ଝିଅପିଲା କି ପୁଅପିଲା ରାସ୍ତାରେ ଗଲାବେଳେ କେହି ଯଦି କାହା ସାଙ୍ଗରେ ରାଗଥିବ ତାହେଲେ ମାରପିଟ ହେଉଛନ୍ତି କେହି କାହାକୁ ଦିନ ଦିପହରେ ବି ହାଣି ଦେଉଛନ୍ତି କେହି ଶାନ୍ତିରେ ରହୁନାହାଁନ୍ତି ଏ କେହି ସୁରକ୍ଷାରେ ରହିନାହାଁନ୍ତି